ବିଦ୍ୟାଳୟରେ ମୋର ପ୍ରିୟ ପୁସ୍ତକ ଥିଲା ସାହିତ୍ୟ ତାର ଗୋଟିଏ ବିଷୟ ଥିଲା ରାମାୟଣ ରାମାୟଣରେ ମୋତେ ବହୁତ ଭଲ ଲାଗେ ଏଥିପାଇଁ କି ଆମ ସାର୍ କୋଶ୍ଚିନ ପଚାରୁଥିଲେ ରାମାୟଣର ଆଉ ମୋତେ ପଚାରିଲେ ମୋ ସାଇଟ୍ ରେ ମୋ ସାଙ୍ଗଟା ବସିଥିଲା ତାକୁ ପଚାରିଲେ କି ରାମଙ୍କ ବାପାଙ୍କ ନାଁ କ'ଣ ସେ କୋଶ୍ଚିନ ଆନସର୍ ଜାଣିନଥିଲା ସେ ମୋତେ ପଚାରିଲା ସାର୍ ସାଇଟ୍ ରେ ଠିଆ ହୋଇଛନ୍ତି ମୁଁ ତାକୁ ଧୀରେ ଧୀରେ ସେ କହୁଛି କି ଦଶରଥ ତାକୁ ଠିକସେ ଶୁଭିଲାନି ସେ କହିଲା ରସରଥ ସାର୍ ସେଇଟାକୁ ମଜାକ କରିକି କହିଲେ କଣ ରସଗୋଲା ଖାଇବୁ ସେଇଟାକୁ ନେଇକି ବହୁତ ଉପଭୋଗ କରିଥିଲୁ ବହୁତ ମଜା କରିଥିଲୁ ସେଇଟା ମାନେ ପଡ଼େ ସବୁବେଳେ